ଆଜ୍ଞା ମୋ ମୋର ଯେତେବେଳେ ସପ୍ତମ ଶ୍ରେଣୀ ହେଉଥିଲା ମୁଁ ସେତେବେଳେ ଭୁବନେଶ୍ୱର ଆମ ସ୍କୁଲ୍ରେ ଥରେ ବୁଲିବା ପାଇଁ ପିକ୍ନିକ୍ ଯାଇଥିଲେ ସେ ସମୟରେ ମୁଁ ଭୁବନେଶ୍ୱର ବୁଲିବାକୁ ଯାଇଥିଲି ଏବଂ ଭୁବନେଶ୍ୱରରେ ଆମର ଗୋଟେ ମିଉଜିଅମ୍ ଅଛି ସେ ମିଉଜିଅମ୍ ବା ପ୍ଲାନେଟୋରିଓମ୍ ଆମେ ସେ ଜାଗାକୁ ବୁଲିବା ପାଇଁ ଯାଇଥିଲୁ ସେ ଜାଗାକୁ ଯେଉଁ ଆମେ ବୁଲିବାକୁ ଯାଇଥିଲୁ ସେ ଜାଗାରେ ଆମେ ଅନେକ କିଛି ଜିନିଷ ଦେଖିଲୁ ଗ୍ରହ ଗ୍ରହମାନଙ୍କର ଗତିବିଧି ଆଉ ଅନେକଗୁଡ଼ିଏ ମାନେ ଯେ ଆମ ପୂର୍ବପୁରୁଷମାନଙ୍କର ସେ ଯେଉଁ ଦେଖୁଥିଲେ ଯେମିତି ପଠାଣି ସାମନ୍ତଙ୍କ ଆମର ଦେଖୁଥିଲେ ଏ ଯେଉଁ ବାଉଁଶ ନଳୀ ସାହାଯ୍ୟରେ ସେ ଦେଖୁଥଲେ ଗତିବିଧି ନିରୂପଣ କରୁଥିଲେ ଯେଉଁ ନକ୍ଷେତ୍ରମାନଙ୍କର ସେଗୁଡ଼ିକ ମଧ୍ୟ ସେଇଠି ଅଛି ଏବଂ ଅନେକଗୁଡ଼ିଏ ଜିନିଷ ମଧ୍ୟ ବର୍ତ୍ତମାନ ଯୁଗର ଯେଉଁ ଜିନିଷଗୁଡ଼ିକ ଦରକାର ସେ ଜିନିଷଗୁଡ଼ିକ ମଧ୍ୟ ଯାହା ଦ୍ଵାରା ସେମାନେ ସୌରଜଗତର ଗତିବିଧି ଏଗୁଡ଼ା ସବୁ ଅନୁମାନ କରୁଛନ୍ତି ଯାହା ଦ୍ଵାରା ସେ ମପାମପି କରିପାରୁଛନ୍ତି ସେଇଗୁଡ଼ା ମଧ୍ୟ ମୁଁ ଦେଖିଲି ଏବଂ ଅନ୍ୟକଗୁଡ଼ିଏ ନୂତନ ପ୍ରକାର ମଧ୍ୟ ଜିନିଷ ଯେଉଁ ବକ୍ସି ଜଗବନ୍ଧୁ ସେ ସମୟରେ ଯେଉଁ ଆମ ଏପଟେ ରଘୁଦିବାକର ଯେଉଁ ବାଡ଼େଇଥିଲେ ଯେଉଁ ବାଉଁଶରେ ସେ ବାଉଁଶ ମଧ୍ୟ ସେ ମିଉଜିଅମ୍ରେ ଅନେକଗୁଡ଼ିଏ ଜିନିଷ ମଧ୍ୟ ସାଇତିକି ରଖାଯାଇଛି ସେ ଭିତରେ ମୁଁ ଯେଉଁ ଯାଇଥିଲି ସେ ଭିତରେ ସେ ପର୍ଯ୍ୟବେକ୍ଷଣାଗାର ଭିତରେ ଅନେକଗୁଡ଼ିଏ ଜିନିଷ ଦେଖିଥିଲି